ଆମ ଯାଜପୁର ଜିଲ୍ଲାରେ କୁମାରପୂର୍ଣ୍ଣିମା ଦଶହରା ଏଇଭଳିଆ ଅନେକ ପର୍ବପାଳନ କରାଯାଇଥାଏ କୁମାରପୂର୍ଣ୍ଣିମାରେ ଝିଅମାନଙ୍କପାଇଁ ନୂଆ ଡ୍ରେସ୍ ଗଜଲକ୍ଷ୍ମୀଙ୍କର ପୂଜା ତ ପାଞ୍ଚଦିନ ଛଅଦିନ ମେଳାପଡ଼େ ମାଙ୍କର ସାତଦିନ ଗଜଲକ୍ଷ୍ମୀ ରୁହନ୍ତି ବହୁତ ଭଲରେ ପୂଜାଟି କରାଯାଇଥାଏ ଏବଂ ଆମର ଏଇଠି ଯେଉଁ ପୂଜାଟି ହୁଏ ଦଶହରା ପର୍ବ ଆଉ ଟିକିଏ ଭଲରେ ହେଇଥାଏ କାରଣ ମା' ଦୁର୍ଗାଙ୍କୁ ପୂଜା କରାଯାଇଥାଏ ବଡ଼ବଡ଼ ପେଣ୍ଡାଲ କରାଯାଇଥାଏ ଅନ୍ୟ ରାଜ୍ୟରୁ ଲୋକମାନେ ଆସିଥାନ୍ତି ଦେଖିବାକୁ ଅନ୍ୟ ଜିଲ୍ଲାରୁ ମଧ୍ୟ ଲୋକମାନେ ଆସିଥାନ୍ତି ଯାହାଫଳରେ ଆମେ ଏହି ଜିଲ୍ଲାର ଅନେକ ସାଂସ୍କୃତିକ ଏବଂ ପର୍ବପର୍ବାଣି ରହିଛି ତାକୁ ସେଗୁଡ଼ାକ ତ ଆମକୁ ପାଳନ କରିବାକୁ ପଡ଼ୁଛି ତା' ସହିତ କିଛି ଶିଖୁଛୁ କାରଣ ମା' ଦୂର୍ଗା ଯେମିତି ଅନ୍ୟାୟ ବିରୁଦ୍ଧରେ ମାନେ ଲଢ଼ିକି ନିଜର ଇଏ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ରକ୍ଷା କରିଥିଲେ ସେଇଭଳିଆ ଆମର ଏଇସବୁ ରାବଣପୋଡ଼ି ଏଇଠି କରାଯାଏ ଏବଂ ଆମର ଗୋଟେ ନୀତିନିୟମ ରହିଛି ସେଗୁଡ଼ାକ ସବୁ କରାଯାଏ ଯେଉଁଗୁଡ଼ାକ ଆମ ଯାଜପୁର ଜିଲ୍ଲାରେ ପ୍ରସିଦ୍ଧ ଏବଂ ଧାର୍ମିକ କାମ ତ ଅନେକ ମଧ୍ୟ କରାଯାଇଥାଏ